ମୋ ବଗିଚାରେ ଯେଉଁ ଫୁଲ ଫଳକୁ ନେଇ ମୋର ତ ପରିବାର ପ୍ରତିପୋଷଣ ହୁଅନ୍ତି ଆଉ ଘରେ ଯେଉଁ ବାଇଗଣ ଟମାଟୋ କୋବି ଆଉ ଏହି ଯେଉଁ ସବୁ ଭେଣ୍ଡି ଜହ୍ନି ଆଉ ଝୁଡ଼ଙ୍ଗ ଏହି ଯେଉଁ ସବୁ ଫଳେ ମୋ ପରିବାର ତ ଖାଆନ୍ତି ଆଉ ଯେଉଁ ଅଧିକାଟା ହୁଏ ଆଉ ହାଟ ବାଟ ବଜାର ମାର୍କେଟ କୁ ମଧ୍ୟ ମୁଁ ତାକୁ ପଠାଇଦିଏ ନେଇକି ବିକ୍ରି କରେ ଆଉ ତ ସଙ୍ଗେ ସଙ୍ଗେ ଯେଉଁ ଫୁଲ ବଗିଚା ମୋର ଅଛି ସେହି ଫୁଲ ଯେଉଁ ଫୁଟେ ମନ୍ଦାର ଗେଣ୍ଡୁ ଟଗର ଚମ୍ପା ଆଉ ପାରିଜାତ ଏହି ଯେଉଁ ଫୁଲ ସବୁ ଫୁଟେ ଏହାଙ୍କୁ ମୋର ଠାକୁର ପୂଜା କରିବା ଆଉ ପଡ଼ୋଶୀ ଘର ନେବା ଆଉ ଯେଉଁ ଅଧିକା ଫୁଲଟା ହୁଏ ମୁଁ ସେମିତି ଆଉ ବଜାର ମାର୍କେଟ ଫୁଲ ଦୋକାନକୁ ପଠାଇଦିଏ କିଛି ପଇସା ରୋଜଗାର କରିକି ମୋର ପରିବାର ପରିପୋଷଣ ମୁଁ କରେ